ହାଲୋ ଆପଣ ଗୁରୁ ଚରଣ ମାମା କହୁଥିଲେ ଆଜ୍ଞା ମ୍ୟାମ ଆଜି ଗୁରୁ ଚରଣ ଆସିନାହାଁନ୍ତି ଆପଣ କୁଆଡ଼େ ଯିବେ ତ ଆପଣ ଯିବେ ପିଲାଙ୍କୁ ନେଇକି ଠିକ ଯେ କିନ୍ତୁ ଆପଣ ଯେତେ ଦିନ ଯିବେ ପିଲାଙ୍କ ପାଠ ପଢ଼ା ଆଉ ତାଙ୍କ ଭବିଷ୍ୟତ ଆଜ୍ଞା ମ୍ୟାଡମ ଆମେ ଆପଣ ଯାହା କହୁଛନ୍ତି ବୁଝି ପାରୁଛୁ ଯେ କିନ୍ତୁ ଆପଣଙ୍କ ପିଲାଙ୍କ ପାଠ ପଢ଼ା ବହୁତ ଉଇକ୍ ଆପଣ ଯଦି ଏମିତି ବାରମ୍ବାର ଏମିତି କରିକି ତାହାଲେ ଆମେ ଆମର ସ୍କୁଲର ନାଁ ବଦନାମ ହବା ତ ଆପଣଙ୍କ ପିଲା ଯଦି ପାଠ ନ ପଢ଼େଇପାରିବ ତ ଟିଚରଙ୍କ ଉପରେ କମ୍ପ୍ଲେନ ଆସିବ ତ ଆପଣ ଛୁଟି ନେଲେ କିଛି ନାହିଁ କିନ୍ତୁ ପିଲାଙ୍କ ଭବିଷ୍ୟତ କଥା ଥରେ ଭାବନ୍ତୁ ନାଇଁ ଏମିତି କଲେ କେମିତି ହେବ ଆମେ ତ ପୁଣି କିଛି ରେସପନସିବିଲିଟି କିଛି ଅଛି ଆମ ସ୍କୁଲର ତ ପୁଣି ତେଣିକି ଆପଣଙ୍କ ଉପରେ ଡିପେଣ୍ଡ୍ କରେ କିନ୍ତୁ ଆମେ ଚାହୁଁନୁ କୋଣସି ପରିସ୍ଥିତିରେ ବି ଏଠିକାର ସ୍କୁଲରେ ପଢ଼ୁଥିବା ପିଲାମାନେ ବା ଷ୍ଟୁଡେଣ୍ଟମାନେ ବଦନାମ ହୁଅନ୍ତୁ ତାଙ୍କ ପାଇଁ ଆମେ ବି ବଦନାମ ହଉ କି କାଲି ସକାଳେ କେହି ପଦେ ନ କୁହନ୍ତୁ କି ଏ ସ୍କୁଲଟି ଖରାପ ଆମେ ଚାହୁଁନୁ ସେଥିପାଇଁ କହୁଛି ଆମେ ଛୁଟି ଦେବାକୁ ମନା କରୁନୁ କିନ୍ତୁ ସେଥିପାଇଁ ଆପଣ ଥରେ ଭାବନ୍ତୁ ଯେହେତୁ ଆପଣ ଗୁରୁ ଚରଣର ମା ତ ଆପଣ ସେଥି ପ୍ରତି ଯତ୍ନବାନ ହେବା ଦରକାର ତେଣିକି ଆପଣଙ୍କ ଇଚ୍ଛ ଆପଣ ନିଜେ ଯଦି ପଢ଼ାନ୍ତେ ତାହାଲେ ସ୍କୁଲ କାହିଁ ଛାଡ଼ୁଛନ୍ତି ଆପଣ ଛାଡ଼ୁଛନ୍ତି ଆମ ଅଣ୍ଡରରେ କିନ୍ତୁ ଆପଣଙ୍କ ପିଲା ଆପଣ କହୁଛନ୍ତି ନେଇଯିବେ ତ ଆପଣଙ୍କ ଇଚ୍ଛା ଆମେ ତ ବାଧ୍ୟ କରିପାରିବୁନି ତେଣୁ ପିଲାର ପାଠ ପଢ଼ା ନିମନ୍ତେ ଆମେ କହୁଛୁ ଆଜ୍ଞା ଆଜ୍ଞା ଶୁଣନ୍ତୁ ଆପଣ ଯଦି ଏତେ ବାଧ୍ୟ କରୁଛନ୍ତି ତାହାଲେ ମୁଁ ଛୁଟି ଦେଉଛି